ମୋର ପ୍ରିୟ କଳାକାର ମହମ୍ମଦ୍ ଅଜିଜ୍ ସେ ହିନ୍ଦୀ ଚଳଚ୍ଚିତ୍ରରେ ଗୀତ ଗାଇଥାନ୍ତି ତାଙ୍କର ଗାଇବା ଶୈଳୀ ବହୁତ ସୁନ୍ଦର ଲାଗେ ସେ ଓଡ଼ିଆ ଗୀତ ମଧ୍ୟ ଭଜନ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ଗାଇଥାନ୍ତି ଭଜନରେ ବି ଗାଇଥାନ୍ତି ତାଙ୍କର ଗାଇବାଟା ବହୁତ ସୁନ୍ଦର ଲାଗେ ଆଉ ତା ତାଙ୍କୁ ଆମେ ବହୁତ ସମ୍ମାନ ଦେଇଥାଉଁ ସବୁ ସେ ବହୁତ ଭଦ୍ର ସିଏ ଜାଣିଚ ସିଏ ଆମ ସାରା ଓଡ଼ିଶାରେ ବା ଆମ ପୃଥିବୀରେ ସେ ବଢ଼ିଆ ରକମ୍ ଗୀତ ଗାଇ ଲୋକମାନଙ୍କର ମୋହିତ କରିଥାନ୍ତି ଏବଂ ତାଙ୍କ ଗୀତକୁ ଆମେ ମତେ ବହୁତ ପସନ୍ଦ ଲାଗେ ମୁଁ ଯେତେବେଳେ ବି ମାନେ ଫାଙ୍କା ଟାଇମ୍ ପାଇଥାଏଁ ତାଙ୍କର ଆମ ମାଇକରେ ବି ଗୀତ ଆମେ ଶୁଣିବାକୁ ଭଲ ଲାଗେ ଯେତେବେଳେ ଶୋଇବି ସେତେବେଳେ ମୋବାଇଲରେ ମଧ୍ୟ ସେ ତାଙ୍କର ଗୀତକୁ ମୁଁ ମୁଁ ଶୋଇ ଶୋଇକି ଶୁଣିଥାଏ ସେଗୁ ସେଗୁଡ଼ିକ ମୋତେ ବହୁତ ଭଲ ଲାଗେ ତାଙ୍କ ସ୍ୱର ବା ତାଙ୍କର ଗୀତର ଶୈଳୀ ତାଙ୍କର ସବୁପ୍ରକାର ଜିନିଷଟା ଭଲ ଥାଏ ତେଣୁ ତାଙ୍କୁ ମୋତେ ବହୁତ ପସନ୍ଦ ଲାଗେ ମହମ୍ମଦ୍ ଅଜିଜ୍ ତାଙ୍କର ଭଜନ ଗୁଡ଼ିକ ବହୁତ ସୁନ୍ଦର ତାଙ୍କର ମାନେ ମିନିଂ ବି ଭଲ ଥାଏ ଆଉ ଆମର ଏହି ଯେଉଁ ହିନ୍ଦୀ ଚଳଚ୍ଚିତ୍ରରେ ପ୍ରାୟ ଗୀତରେ ସେ ଚଳଚ୍ଚିତ୍ରରେ ସେ ପ୍ରାୟ ଗୀତ ଗାଇଛନ୍ତି ଆଉ ତାଙ୍କର ଗୀତର ସ୍ୱର ମୁଁ ଭାବୁଛି ଏ ସେଭଳି ସ୍ୱର ଆଉ କେବେ କେହି ବି ଗାଇପାରିବା ନାହିଁ ତେଣୁ ତାଙ୍କୁ ମୋତେ ବହୁତ ପସନ୍ଦ ଲାଗୁଥିଲା ସେ ବର୍ତ୍ତମାନ ସୁଦ୍ଧା ଅମର ହେଇକି ରହିଛନ୍ତି ତାଙ୍କ ଗୀତକୁ ବର୍ତ୍ତମାନ ବି ମୁଁ ସାଇତି ରଖିଛି ମୋ ମୋବାଇଲରେ ତାଙ୍କୁ ବର୍ତ୍ତମାନ ବି ଶୋଇ ଶୋଇ ମୁଁ ଶୁଣିଥାଏ ଆମର ଘରେ କୁହଁନ୍ତି ଯେ ସେ ବୁଢ଼ାର ଗୀତ ତୋତେ ଏତେ ପସନ୍ଦ ଲାଗେ ଯେ ତୁ ତାଙ୍କରି ଗୀତ ସବୁବେଳେ ଶୁଣିଥାଉ ନା ମୋତେ ତାଙ୍କରି ଗୀତ ସବୁଠୁ ଭଲ ଲାଗେ ସେଥିପାଇଁ ମୋତେ ଯେତେବେଳେ ଯେତେବେଳେ ମୋର ଫାଙ୍କା ଟାଇମ୍ ପାଇଥାଏ ତାଙ୍କ ଗୀତକୁ ମୁଁ ମୋ କାନ ପାଖରେ ମୁଁ ଶୁଣିଥାଏ ମୋତେ ଭଲ ଲାଗେ ତାଙ୍କୁ ମୁଁ ବହୁତ ଧନ୍ୟବାଦ ଦେବି ଏବଂ ରହୁଛି